ହ୍ୟାଲୋ ମୁଁ କହୁଥିଲି ମଣିଜଙ୍ଗାରୁ କହୁଥିଲି ଆଉ ଗ୍ରୀନ୍ ଇଣ୍ଡିଆ ହୋଟେଲ ତ ଆଉ ଅର୍ଡ଼ର ଦେଇଥିଲି ଆଉ ନାନ୍ ଚିକେନ ଆଉ ଟିକେ ଅଧିକ ଆଣିବାର ଥିଲା ଆଉ ଆଠଟା ଖଣ୍ଡେ ନାନ୍ ଆଉ ଚିକେନ ଅଧିକ କିଛି ଆଉ ପାର୍ସଲ ଦୁଇ ତିନିଟା ଖଣ୍ଡେ ଦେବେ ଏତିକି ଆଉ ଆଉ ଆଉ କ'ଣ ଦେଖିବେ ତଡ଼କା କି କ'ଣ ସାଧା ଉପରେ କଣ ଦେଖିକିନା ଦେବେ ଆଉ ଆଉ ଆଉ କଣ ମ ଆଉ ସାଧା ଉପରେ କ'ଣ ମିକ୍ସଚର୍ ହେରିକା କି କଣ ରହୁଥିବ ଆଉ ଟିକେ ଦେଖି ପାର୍ସଲ କରିବେ ଆଉ ଏମିତି ଆଉ ହଁ ମୁଁ ପିଲାଙ୍କୁ ପଠେଇବି ଆଣିବେ ଯାଇଁକିନା ଆଉ